ବେଗ୍ ହଉଛେ ବହୁତ୍ ଇମ୍ପୋଟାଣ୍ଟ୍ ଜିନିଷ୍ କିନ ଛୁଆ ପଢ଼ିଗଲେ ବି ବେଗ୍ ଦରକାର୍ କି ପନିପରିବା ଘେନିଗଲେ ବି ବେଗ୍ ଦରକାର୍ କି ବଜାର୍ ଗଲେ ବି ବେଗ୍ ଦରକାର୍ ଯେ କାମ୍ କରିଗଲେ ବି ବେଗ୍ ଦରକାର୍ ବେଗ୍ର ସବୁବେଲେ ତା'ର୍ କାମ୍ ଅଛି ଆର୍ ବେଗ୍ ନାଇଁ ହେଲେ ନାଇଁ ଚଲେ ଏଥିର୍ ଲାଗି ବୋଲି ସରକାର୍ ବି ଆମକୁ ବେଗ୍ ଦଉଛନ୍ ଆର୍ ଏଇ ବେଗ୍ଟା ନାଇଁ ହେଲେ ମନୁଷ୍ ଚଲି ନାଇଁ ପାରି କୌଣସି ସାମାନ୍ ବି ଆନିନାଇଁ ପାରି ଆରୁ ଇ ଜିନିଷ୍ଟା ଯଦି ନା ରୁହେ ବୋଲେ କିଏ ଗମୁଛା କରିଆ ଲୁଙ୍ଘୀଥି ଇଟା ଇ ଜିନିଷ୍ ତ ଆନିନାଇଁ ହଏ ବେଗ୍ ହଉଛେ ମୁଖ୍ୟ ଲୋକ୍ ଆର୍ ସେଟାକେ ଆନ୍ବାର୍ ଆମର୍ ଜରୁରୀ ଏ ଆରୁ ଆମରି ବେଗ୍ଟା ନିଜେ ଘରେ ସବୁବେଲେ ଥିବାର୍ ଏ ଆରୁ ଇ ବେଗ୍ ନା ରହିଲେ ମନୁଷ୍ ଚଲିନାଇଁ ପାରି ସବୁ ଜାଗାରେ ଆମର୍ ଯେ କୌଣସି କାମ୍ ପଡ଼ୁଛି ବେଗ୍ ଆମକୁ ଦରକାର୍ ଆର୍ ବେଗ୍ ନାଇଁ ହେଲେ ଆମେ ଟିକେ ବି ଚଲି ନାଇଁ ପାରୁ ସବୁ ଜିନିଷ୍ରେ ଚାଉଲ୍ ଆନୁ ଶାଗ୍ ଆନୁ ଯାଣ ବି ପନିପରିବା ଆନୁ ବେଗ୍ ହିଁ ଦରକାର୍ ଆମ୍କୁ